ହ୍ୟାଲୋ କୁହନ୍ତୁ ହୁଁ ଆ ବଢ଼ିଆ କମ୍ପାନିର ଶାଢ଼ୀ ସବୁ ଅଛି ଆଉ କୋଉ କମ୍ପାନିର ସବୁ ନବ କହିଲ ଆମର ଅଛି ମହାକାଳୀ ମିନୁ ଆଉ ଜଗଦମ୍ବା ରୋସିଲ ଅଛି ସାଣ୍ଟୋରିନି କମ୍ପାନି ଭଲ ଅଛି ବିମଲ କମ୍ପାନି ଅଛି ହଁ ସେହି କପଡ଼ାଗୁଡ଼ିକ ଅଛି ଆଉ ଭଲ କେତେ କେତେ କେତେ ନେବ ତା' ରେଟ୍ ବି ଭଲ ଅଛି ବଢ଼ିଆ ରେଟ୍ ଲାଗିବ ଆଉ ଭଲ ଜିନିଷ ସବୁ ଅଛି ଶାଢ଼ୀ ପଚାଶ ଖଣ୍ଡ ନେବ ମିନୁ ପଚିଶ ଖଣ୍ଡ ନିଅ ମହାକାଳୀ ପଚିଶ ଖଣ୍ଡ ନିଅ ଆଉ କପଡ଼ା କେତେ ନେବ ଆଚ୍ଛା ଠିକ୍ ଅଛି ଭଲ ଆମର ବିମଲର ନେଇଯିବ ଆଉ ଜିନ୍ସ୍ ଜିନ୍ସ୍ ପ୍ୟାଣ୍ଟ୍ ସାର୍ଟ କିଛି ନେଇଯାଅ ହଁ ବହୁତ ଭଲ ଅଛି ଆଚ୍ଛା ତମର କେତେ ଟଙ୍କା ଭିତରେ ନେଇପାରିବ ଆଚ୍ଛା ଠିକ୍ ଅଛି ବଢ଼ିଆ ଜିନିଷ ଆଉ ତିରିଶ ଚାଳିଶ ହଜାର ଭିତରେ ଆରାମରେ ହୋଇଯିବ

ବର୍ତ୍ତମାନ ଆମେ ବର୍ତ୍ତମାନ ବାହାର କରିଦେବା ବର୍ତ୍ତମାନ ବାହାରିଲା ବିମଲ କପଡ଼ା ବାହାରିଲା ଆଉ ସାଣ୍ଟୋରିନ୍ କପଡ଼ା ବାହାରିଲା ଜିନ୍ସ ପ୍ୟାଣ୍ଟ୍ କିଛି ବାହାରିଛି ବର୍ତ୍ତମାନ ଚାଳିଶ ହଜାର ଦୁଇଶହ ଅଶି ଟଙ୍କା ହୋଇଗଲା ହଁ ଦୁଇଶହ ଅଶିଟା ଫ୍ରି କରିଦେବା ଆଉ ଠିକ୍ ଅଛି ଆଉ ଭଲ ଜିନିଷ ଆଉ ନେକ୍ଷ୍ଟ ଟାଇମ୍ ଆସନ୍ତୁ ନେକ୍ଷ୍ଟ ଟାଇମ୍ ଆସିଲେ ଆଉ ଟିକିଏ ରେଟ୍ ଫିକ୍ସ କରିଦେବା ଆଉ କିଛି ଆଉ ନାମି ଦାମି କମ୍ପାନିର କିଛି ଭଲ ଭଲ କପଡ଼ା ଆସିବ ସେହି ସମୟରେ ମୁଁ ନିଜେ ଓନର ହିସାବରେ କିଛି ତୁମକୁ ଗିଫ୍ଟ କରିଦେବି ଆଉ ହଁ ତେଣୁ ହଁ କୁହନ୍ତୁ ହଁ ଠିକ୍ ଅଛି ତେଣୁ ଆପଣ ଅରାମ୍ସେ ଆସନ୍ତୁ ଭଲ ଜିନିଷ ଏଠୁ ନିଅନ୍ତୁ ତା'ପରେ କମ୍ପିଟିସନ୍ ମାର୍କେଟ୍ ଆମର ବ୍ରାଣ୍ଡେଡ୍ ବ୍ରାଣ୍ଡେଡ୍ କମ୍ପାନିର ଜିନିଷ ସବୁ ତେଣୁ ଭଲ ଭଲ ଜିନିଷ ନିଅନ୍ତୁ ଆସନ୍ତୁ ଏହାରି ପରେ ନେକ୍ଷ୍ଟ ଟାଇମ୍ ପୁଣି ଆସନ୍ତୁ ନେକ୍ଷ୍ଟ ଟାଇମ୍ ଆସିଲା ପରେ ଆମେ ଆଉ କିଛି ଭଲ କମ୍ପାନିର ଜିନିଷ ଆପଣଙ୍କ ପାଇଁ ଆମେ କରାଇଦେବୁ

ଆଚ୍ଛା ଠିକ୍ ଅଛି ଆପଣ କ୍ୟାଶ୍ ଦେବେ ନା ଚେକ୍ ଦେବେ ନା ଫୋନ୍ପେରେ ଦେବେ କ୍ୟାଶ୍ ଦେଇଦେବେ ହେଉ ତା'ହେଲେ ଠିକ୍ ଅଛି ଆଉ ଆପଣଙ୍କର ସରିଲା ବର୍ତ୍ତମାନ ଆସନ୍ତୁ ଟିକିଏ ଏଠି କ'ଣ ଚା' ଫା ପିଇଦେବେ ହଁ ହେଉ ଆଉ ଆପଣଙ୍କ ସାଙ୍ଗରେ କିଏ ଆସିଥିଲେ ଆଚ୍ଛା ହଁ ହେଉ ସେମାନଙ୍କୁ ଡାକିଦେବେ ଚାହା ଫା ପିଇଦେବେ ଆଉ ହେଉ